ଆଜ୍ଞା ହଁ ଆମ ଦେଶର ଲୋକମାନେ ଅନେକ ପ୍ରକାର ପ୍ରଥା ପର୍ବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରନ୍ତି ଆମ ଦେଶରେ ମଧ୍ୟ ଏବଂ ଅନେକ ରାଜ୍ୟରେ ଆମ ଦେଶ ଏକ କୃଷି ପ୍ରାଧାନ ରାଜ୍ୟ ହୋଇଥିବାରୁ ଆମ ଦେଶରେ ମଧ୍ୟ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯାଏ ପ୍ରତି ଗାଁ'ରେ ଏବଂ ପ୍ରତି ଗାଁ'ର ଘରେ ଘରେ ମାଣବସା ଗୁରୁବାର ପାଳନ କରାଯାଏ ଏହି ମାଣବସା ଗୁରୁବାର ବର୍ଷକୁ ଥରେ ପାଳନ କରାଯାଏ ଏହା ଏହି ମାସର ନାଁ ହେଉଛି ମାର୍ଗଶୀର ମାସ ଗୁରୁବାର ଏହି ଏହି ଓଷା ଲକ୍ଷ୍ମୀ ମାଁ ଲକ୍ଷ୍ମୀଙ୍କ ପାଇଁ କରାଯାଏ ଏହି ଓଷା ପାଇଁ ନାରୀମାନେ ଗୋଟେ ଦିନ ପୂର୍ବ ରାତିରୁ ଉଠି ଘର ପୋଛାପୋଛି ଏବଂ ଅନେକ ମାଁ'ଙ୍କର କାମରେ ଲାଗିପଡ଼ନ୍ତି ସେମାନେ ଏହି ଓଷା ଓଷା ସାରିବା ପରେ ସେମାନଙ୍କ ମାଁ'ଙ୍କର ପୂଜା କରି ପିଠା ପିଠା ପର୍ବ ଫୁଲମାଳ ଅନେକ ଜିନିଷ ତିଆରି କରିଥାନ୍ତି ହଁ ପଣା ସଂକ୍ରାନ୍ତି ମଧ୍ୟ ଆମ ଏପଟେ ବହୁତ ଧୁମ୍ଧାମ୍'ରେ ପାଳନ କରାଯାଏ ସେହିଦିନ ଆମେ ଉପବାସ କରିଥାଉ ଏବଂ ତା ତା'ପରେ ମନ୍ଦିର ଯାଇଥାଉ ମନ୍ଦିରରେ ଠାକୁରଙ୍କ ଦର୍ଶନ କରି ବାଟରେ ଆସିଲା ପରେ ପଣା ପଣା ପିଇ ଘରକୁ ଫେରିଥାଉ ଏବଂ ଏହି ଓଷା କରିବା ଦ୍ୱାରା ଆମକୁ ଅନେକ ଶାନ୍ତି ମିଳିଥାଏ ଏବଂ ଏହିଭଳି ଦିନରେ ଆମେ ମନ୍ଦିର ମଧ୍ୟ ଯାଇଥାଉ ଏ ହଁ ଆମର ଆମର ଜଗତସିଂପୁରଠୁ ଆରମ୍ଭ କରି ପୁରୀ ଏବଂ ପିପିଲି ମଧ୍ୟ ଅନେକ ଚାନ୍ଦୁଆ ମିଳେ ଏଥିପାଇଁ ଅନେକ ଉତ୍ତମ ଧରଣ ଚାନ୍ଦୁଆ ମିଳେ ଆମ ଏଥିପାଇଁ ଆମ ଚାନ୍ଦୁଆ ଓଡ଼ିଶା ଆମ ଚାନ୍ଦୁଆ ପାଇଁ ପ୍ରସିଦ୍ଧ ପିପିଲି'ଟାରେ ମଧ୍ୟ ଅନେକ ପ୍ରକାର ଚାନ୍ଦୁଆ ମିଳିଥାଏ ତେଣୁ ହୁଏ ତେଣୁ ମାଣବସା ଗୁରୁବାର ଦିନ ସ୍ତ୍ରୀ ଲୋକମାନେ ଧଳା ବସ୍ତ୍ର ପିନ୍ଧିଥାନ୍ତି ଏବଂ ମାଁ ଲକ୍ଷ୍ମୀଙ୍କୁ ଆରାଧନା କରିଥାନ୍ତି ମାଁ ଲକ୍ଷ୍ମୀ ଧନ ଧନରେ ପରିପୂର୍ଣ୍ଣ ହୋଇଥାନ୍ତି ତେଣୁ ପ୍ରତ୍ୟେକ ନାରୀ ଓଷା କରି ଓଷା କରିବା ପୂର୍ବରୁ ଘର ଦ୍ୱାରା ପୋଛାପୋଛି କରି ସୁନ୍ଦର ଭାବେ ଝୁଟି ପକାଇ ମାଁ'ଙ୍କୁ ଆରାଧନା କରିଥାନ୍ତି ଏବଂ ପୂଜା ସାରିଲା ପରେ ମାଁ'ଙ୍କୁ ପ୍ରସନ୍ନ କରିବା ପାଇଁ ସେମାନେ ଆୟୋଜନ କରିଥାନ୍ତି ଏଥିପାଇଁ ଆମ ଓଡ଼ିଶା ଆମ ସାଂସ୍କୃତିକ କାର୍ଯ୍ୟରେ ପରିପୂର୍ଣ୍ଣ